ଆମ ସହର ମୋତେ ଏଥିପାଇଁ ଭଲ ଲାଗେ ଯେ ପ୍ରାକୃତିକ ପରିବେଶ ବହୁତ ସୁନ୍ଦର ଦେହ ଖରାପ ହେଲେ ଡାକ୍ତରଖାନା ଯିବା ଆସିବା ପାଇଁ ଡାକ୍ତରଖାନା ବି ଅଛି ଡାକ୍ତରଖାନାରେ ସବୁପ୍ରକାର ଜନ୍ତ୍ର ଅଛି କେଉଁଠିକୁ ଅନ୍ୟ ଜାଗାକୁ ଯିବାକୁ ପଡ଼ିବ ନାହିଁ ପାଠ ପଢ଼ିବା ପାଇଁ ସ୍କୁଲ୍ କଲେଜ୍ ପଢ଼ିବା ପାଇଁ ଯିବା ଆସିବା ପାଇଁ ସ୍କୁଲ୍ କଲେଜ୍କୁ ଯିବା ଆସିବା ପାଇଁ ସୁବିଧା ଅଛି ବ୍ୟାଙ୍କ୍ ପାଇସା ପତ୍ର ଉଠାଉଠି କରିବା ପାଇଁ କି ଡିପୋଜିଟ୍ କରିବା ପାଇଁ ମାନେ ପଇସାଟା ରଖିବା ପାଇଁ ଆଉ ଏ ଟି ଏମ୍ ଅଛି ପଇସା ଉଠାଇକି ଆଣିବା ପାଇଁ ଅତିରିକ୍ତ ଦରକାର ହେଲେ ବର୍ତ୍ତମାନ ଦରକାର ହେଲେ ବି ଆମେ ଯାଇକି ରାତିରେ ବି ପଇସା ଉଠାଇକି ଆଣିପାରିବୁ ଏଟିଏମ୍ରୁ ସେଥିପାଇଁ ମୋତେ ବହୁତ ଭଲ ଲାଗେ ଆମ ସହର